କେଶର ଯତ୍ନ ନେବା ପାଇଁ ତ ସମସ୍ତେ ବର୍ତ୍ତମାନ ଚେଷ୍ଟିତ କାହିଁକି ନା ଯଦି ମଥାରେ କେଶ ନାଇଁ ଲୋକଟା ଯେତେ ସୁନ୍ଦର ହେଲେ ବି ଅଡ଼୍ ଦେଖାଯିବ ବିଶେଷ କରି ଯେଉଁମାନେ ଚନ୍ଦା ପିଲା ସବୁ ଯୁବକ ସେମାନଙ୍କୁ ମୁଁ ଦେଖୁଛି ଆପଣଙ୍କର ପିଆଜ କ'ଣ ବାଟିକିରି ତାକୁ କେମିତି ଲଗାଉଛନ୍ତି ତା'ପରେ ମନ୍ଦାର ଫୁଲକୁ ଆଉ ଗୋଟେ କାହା ସହିତ ବାଟିକି ତାକୁ ବି ଲଗାଉଛନ୍ତି ଆଉ ଝିଅ ପିଲାମାନେ ଯେଉଁ କେଶ ଉପୁଡ଼ିଯାଉଛି ତା'ପାଇଁ ସେ ନଡ଼ିଆ ତେଲରେ ଆପଣଙ୍କର ମେଥି ସବୁ ପକେଇକିରି କ'ଣ କିଛିଦିନ ରଖିକି ତାକୁ ଲଗାଉଛନ୍ତି ତା'ଛଡ଼ା ଘିଇଁ କୁଆଁରୀ ସେ ଦେଖୁଛି ବହୁତ ପିଲା ଘି କୁଆଁରୀ ବ୍ୟବହାର କରୁଛନ୍ତି କେଶ ମୁଁ ଦେଖୁଛି ସେଥିରେ ବହୁତ ଚିକ୍କଣ ଏବଂ କଳା ରହୁଛି ଆଉ ଚର୍ମରେ ଯତ୍ନ କଥା ନେବା କହୁଛନ୍ତି ଗାଁ ଗହଳରେ ଘରୋଇ ଉପଚାର ହିସାବରେ ମୋ ଜାଣିବାରେ ନିମ୍ବ ପତ୍ର ବାଟିକି ଯେଉଁ ଲଗାଉଛନ୍ତି ତା'ପରେ ହଳଦୀ ସିଏ ଗୋଟେ ବଢ଼ିଆ ଜିନିଷ ଚର୍ମ ରୋଗ ପାଇଁ ଆଉ ତା'ପରେ ଆପଣଙ୍କର ଯେଉଁ ଯେଉଁ ପୋଲାଙ୍ଗ ତେଲ ତ ଆଜିକାଲି ମିଳୁନି ନିମ ତେଲ ଯାହା କରଞ୍ଜ ହଁ କରଞ୍ଜ ଗୋଟେ ତେଲ ସିଏ ବି ସିଏ ଇଏ ପାଇଁ ଲୋକ ବ୍ୟବହାର କରୁଛନ୍ତି ଚର୍ମ ରୋଗ ପାଇଁ ଆଉ ଚର୍ମକୁ ସ୍ମୁଥ୍ ରଖବା ପାଇଁ ବିଶେଷ କରି ଆଜିକାଲି ଯେଉଁ ଫ୍ୟାସନ୍ ସବୁ ହେଇଗଲାଣି ସେ ସବୁ ତ ଭଲ ଲାଗୁନି ତେବେ ଚାଲିଲାଣି ସେମିତି ଆଉ